ହ୍ୟାଲୋ ହଁ ହଁ ହେବ ହେବ ଆପଣଙ୍କର କ'ଣ କ'ଣ ମୋତେ ଲିଷ୍ଟ ଦିଅନ୍ତୁ

ବ୍ଲାଉଜ୍ ଆପଣଙ୍କର ବ୍ଲାଉଜ୍ କେମିତି ଡିଜାଇନ୍ ଦରକାର

ଆପଣଙ୍କର ଏତେ ଜିନିଷ ଆଉ କେତେ କେତେ ଦିନ ପରେ ଦରକାର ଅଛି କିଛି ନହେଲେ ତ ଗୋଟେ ସପ୍ତାହଟେ ସପ୍ତାହ ଭିତରେ ହେବ

ହଁ

ହଉ ହଁ ହଁ ଲେଖୁଛି ଲେଖୁଛି

ଏତିକି ନା ଆଉ କ'ଣ ଦରକାର ହଉ ହଉ ମ୍ୟାଡ଼ମ୍ ହଉ ଧନ୍ୟବାଦ